ହ୍ୟାଲୋ ମୁଁ କେନ୍ଦୁପଡା ପ୍ରଭାତୀ ମହାପାତ୍ର କହୁଛି ଏଇଟା ଗ୍ରୀନଚିଲ୍ଲୀ ହୋଟେଲ ତ ଆଉ ଆପଣ ମୁଁ ଗୋଟିଏ ବିରିୟାନୀ ଅର୍ଡର କରିଥିଲି ଆପଣ ତା ସହିତ କଣ୍ଟା ଚାମଚ ଆଉ ଥାଳି ଆଉ ଗିନା ଆଉ ପଠେଇପାରିବେ କି ଧନ୍ୟବାଦ